ଆମ ଭାରତରେ ପିଲାମାନଙ୍କୁ ସ୍କୁଲ୍ରେ ଭର୍ତ୍ତି କରିବା ପାଇଁ ଫିସ୍ ଦେବାକୁ ପଡ଼ିଥାଏ ଯଦି ପ୍ରାଇଭେଟ୍ ସ୍କୁଲ୍ ହେଲେ ବେଶୀ ଟଙ୍କା ଲାଗିଥାଏ ଏବଂ ସରକାରୀ ଇସ୍କୁଲରେ କମ୍ ଫିସ୍ ଦେବାକୁ ପଡ଼ିଥାଏ ତେଣୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳନୀୟ ଶିକ୍ଷା ବିଭାଗ ଗୁଡ଼ିକରେ କୌଣସି ପ୍ରକାରର ଢାଞ୍ଚା ଗତି ଅଗ୍ରସର କରିଥାଏ ତେଣୁକରି ପିଲାମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମିଳିବା ନିହାତି ଆବଶ୍ୟକ ଏତଦ୍ ଏତଦ୍ବ୍ୟତୀତ ସ୍କୁଲ୍ରେ ବା ଅନ୍ୟ ଅନ୍ୟ ଯେଉଁ ଟିୟୁସନ୍ରେ ଫିସ୍ ଦେବାକୁ ପଡ଼ିଥାଏ କାରଣ ଏହା ସାରା ଭାରତରେ ପ୍ରଚଳିତ ଆଧୁନିକ କ୍ଷେତ୍ରରେ ଉଚ୍ଚ ଶିକ୍ଷା ମାଧ୍ୟମ ପରୀକ୍ଷା ଫିସ୍ ବି ଦେବାକୁ ପଡ଼ିଥାଏ ସମସ୍ତ ଛୋଟ କିମ୍ବା ବଡ଼ ପିଲାଙ୍କର ମାନଙ୍କର ଫିସ୍ ଦେବା ନିହାତି ଜରୁରୀ ଅଟେ ପିଲାମାନଙ୍କୁ ପିଲାମାନଙ୍କର ଫିସ୍ ବହୁତ ଦେବାକୁ ଚେଷ୍ଟା ବହୁତ ପିଲାଙ୍କୁ ସେ ଫିସ୍ ଦେବାକୁ ପଡ଼ିଥାଏ କିନ୍ତୁ ଅଧା ଅଧା ଅଧା ପିଲାମାନେ ଫିସ୍ ଦେଇ ପାରନ୍ତି ନାହିଁ ଅ ଅଧା ପିଲାମାନଙ୍କୁ ସୁବିଧା ସୁଯୋଗ ମିଳିଥାଏ ଅଧା ପିଲାଙ୍କ ପାଖରେ ଅଧା ଅଧା ପିଲାଙ୍କ ପାଖରେ ପଇସା ନଥାଏ ଅଧା ପିଲାମାନେ ପଇସା ଦେଇପାରନ୍ତି ନାହିଁ